ଆମ ଅଞ୍ଚଳରେ ବହୁତ ପର୍ବପର୍ବାଣି ପାଳନ ହୁଏ ଯେମିତିକି ଦୁର୍ଗା ପୂଜା ଲକ୍ଷ୍ମୀ ପୂଜା ସରସ୍ୱତୀ ସରସ୍ୱତୀ ପୂଜା ତ ସେରା ନୁହେଁ ତ ଦୋଳ ପାଟ ଚନ୍ଦନ ଏମିତି ବହୁତ ପ୍ରକାର ଅଛି କାଳୀ ପୂଜା ଏମିତି ମାନେ ଦୀପାବଳି ଦୀପାବଳିରେ ଆମେ ଦୀୟା ମାନେ ଦୀପ ଜାଳିଥାଉ ଦୀପ ମହମବତୀ ଆଣିଥାଉ କାହିଁ ବାଣ ଲାଇଟ୍ ସବୁ ପ୍ରକାରର ସଜାଇଥାଉ ଦୁର୍ଗା ପୂଜାରେ ସେମିତି ସକାଳୁଆ ଗାଧୋଇ ପାଧୋଇ ବାହାରିକି ପୂଜା ନେଇକି ଯାଇଥାଉ ବାର ମାନେ କରିଥାଉ ତ ସେଥିରେ ଖାଇ ଖାଇ ନଥାଉ ଉପାସିଆ ରହିଥାଉ ଯେଉଁ ଠାକୁର ଯେଉଁ ଫଳ ସବୁ ପୂଜା ଲାଗିଥାଏ ସେଇଗୁଡ଼ା ଖାଇଥାଉ କାଳୀ ପୂଜାରେ ସେମିତି ଦୀପାବଳି ଦିନ ରାତିରେ ଘଟ ଉଠାଇ ପୂଜା କରୁ ଦୀପ ଜାଳିଥାଉ ତା ପରଦିନ ସକାଳେ ହଳଦୀ ମାଖି ପୂଜା ଭୋଗ ଖାଉ ଚନ୍ଦନ ଚକ ଚନ୍ଦନରେ ଲଗା ରାଧାକୃଷ୍ଣଙ୍କୁ ପାଣିରେ ବୁଲାଣିଆ ବୁଲାଇବା ପାଇଁ ନେଇଯାଆନ୍ତି କିନ୍ତୁ ପାଞ୍ଚଦିନ ପାଳନ ହୁଏ ଚନ୍ଦନ ଚନ୍ଦନରେ ବାଣ ବହୁତ ଫୁଟିଥାଏ ଲୋକ ବହୁତ ହେଇଥାନ୍ତି ଚଡ଼୍କ ମେଳାରେ ସେମ୍ତି କଣ୍ଟା ଲୋକମାନେ ମାରନ୍ତି ଜିଭ କଣ୍ଟା ବାସ କଣ୍ଟା ବେଲୁନ୍ ଏଇ ରକମ ବିଭିନ୍ନ ପ୍ରକାରର ରଥ ପାଟ ତିଆରି କରାଯାଏ ପାଟରେ ନନାଙ୍କୁ ସିଡ଼ି ରେ ଥାଆନ୍ତି ସେମାନଙ୍କୁ ବସାଣିଯାଏ ଆଉ ସେମିତି ବିଭିନ୍ନ ପ୍ରକାର ଆମ ଗାଁରେ ବହୁତ ପ୍ରକାରର ପର୍ବପର୍ବାଣି ପାଳନ କରାଯାଏ ତ ସେଥିରୁ ଚଡ଼କ ମେଳା ହିଁ ଭଲ ଲାଗେ ସେଥିରେ ବହୁତ ମଜା ଲାଗେ